ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟ ସାଂସ୍କୃତିକ ପର୍ବ ଏବଂ କାର୍ଯ୍ୟକ୍ରମ ଯଦି ଆମେ ଦେଖିବା ତ ମୟୂରଭଞ୍ଜ ଜିଲ୍ଲା ଯେପରି ବହୁତ ବଡ଼ ଜିଲ୍ଲାଟିଏ ସେହିଭଳି ତାର ସାଂସ୍କୃତିକ ପର୍ବ କାର୍ଯ୍ୟକ୍ରମ ମଧ୍ୟ ବହୁତ କିଛି ରହିଛି ଯଦି ଆମେ ଧାର୍ମିକ ଆଞ୍ଚଳିକ ଜାତୀୟ ଆନ୍ତର୍ଜାତୀୟ ଦେଖିବା ତ ଏହି ସବୁକୁ ଯଦି ଦେଖିବା ବହୁତ ବିରାଟ ଗୋଟିଏ ଆମର ସାଂସ୍କୃତିକ ସମାହାରଟିଏ ସୃଷ୍ଟି ହୋଇପାରିବ ଯେଉଁ ମୟୂରଭଞ୍ଜ ଜିଲ୍ଲାର ଯଦି ମୟୂରଭଞ୍ଜ ଜିଲ୍ଲାର ଆମର ମୁଖ୍ୟ ନୃତ୍ୟ ଦେଖିବା ଯାହାକି ଆମର ପ୍ରସିଦ୍ଧ ଛଉ ନୃତ୍ୟ ଯାହାର ମୁଖ୍ୟ ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଭୋଳାବାବା ଯିଏ କି ଆମର ଶିବ ବାବା ତାଙ୍କୁ ହିଁ ମୁଖ୍ୟ ଆରାଧ୍ୟ ଦେବତା ଭାବରେ ଗ୍ରହଣ କରିକି ଛଉ ନୃତ୍ୟ ପ୍ରଦର୍ଶନ କରାଯାଇଥାଏ ତେବେ ଏଇ ଯେଉଁ ଛଉ ନୃତ୍ୟ ଆମେ କହୁଛି ସାଧାରଣତଃ ଆମର ଚୈତ୍ର ପର୍ବରେ ହୋଇଥାଏ ତ କେବଳ ଯେ ଏବେ ଚୈତ୍ର ପର୍ବରେ ହେଉଛି ତା ନୁହେଁ ତ ବିଭିନ୍ନ ସମୟରେ ମଧ୍ୟ ପାଳନ କରାଯାଉଛି ତା'ପରେ ଆମେ ଯଦି ଦେଖିବା କରମା ପର୍ବ କରମା ତ ଆମେ ଜାଣିଛେ ମୟୂରଭଞ୍ଜ ସାଧାରଣତଃ ଆଦିବାସୀମାନଙ୍କର ଏରିଆ ଯେଉଁ ଆଦିବାସୀ କହୁଛି ତ ସେଇଟା ଆଦିବାସୀରୁ ଆମେ କହୁଛି ସେମାନେ ହେଉଛନ୍ତି ମୂଳ ଅଧିବାସୀ ତ ତାଙ୍କୁ ନେଇକି ବିଭିନ୍ନ ପ୍ରକାରର ସାଧାରଣତଃ ଆମର ଆଞ୍ଚଳିକ ଭିତ୍ତିରେ ବହୁ ପର୍ବପର୍ବାଣି ସାଂସ୍କୃତିକ ଉତ୍ସବ ପାଳନ କରାଯାଇଥାଏ ତ ସେଥିମଧ୍ୟରୁ କରମା ପର୍ବ ତ କେବଳ ଯେ ଆଦିବାସୀମାନେ ପାଳନ କରନ୍ତି ତା ନୁହେଁ ତ ଏହା ସମସ୍ତେ ପାଳନ କରିଥାଉ ଏଥିରେ ସାଧାରଣତଃ କରମ ଦେବତାଙ୍କୁ ପୂଜା କରାଯାଇଥାଏ ବହୁ ସମସ୍ତ ନାରୀମାନେ ସାଧାରଣତଃ କ'ଣ କରନ୍ତି ନା ଯେଉଁ ଆମର କରମା ଗଛ ରହିଛି ତାକୁ ନେଇକି ସାଧାରଣତଃ କରମା ଗୀତ ଗାନ କରିଥାନ୍ତି ଓଷା ବ୍ରତ ପାଳନ କରିଥାନ୍ତି ସେମାନଙ୍କର ବିଭିନ୍ନ ପ୍ରକାରର ଯେଉଁସବୁ ତାଙ୍କର ମନର ଆକାଂକ୍ଷା ଯେଉଁ ରହିଥାଏ ସେଇସବୁକୁ ସେମାନେ କରମ ଦେବତାଙ୍କ ନିକଟରେ କହିଥାନ୍ତି ଏବଂ ପୂରଣ ପାଇଁ ମାନେ ମଧ୍ୟ ସେମାନେ ପ୍ରଭୁଙ୍କୁ ଆରାଧନା କରିଥାନ୍ତି ଏହା ହେଲା ଆମ ଆଞ୍ଚଳିକ ପର୍ବ ଯଦି ଆମେ ଦେଖିବା ଜାତୀୟ ଏବଂ ଆନ୍ତର୍ଜାତୀୟ ତ ଜାତୀୟ ଆନ୍ତର୍ଜାତୀୟ କ୍ଷେତ୍ରରେ ସେହିଭଳି ବିଭିନ୍ନ ପ୍ରକାରର ଆମର ପର୍ବ ପାଳନ କରିଯାଇଥିବା ଆମେ ଦେଖିବାକୁ ପାଇବା